ହଁ ସାର୍ ଆମ ଅଞ୍ଚଳରେ କୃଷକ ପାଣିର ଅବଗତକ ଯୋଗୁଁ ପାଣିର ଅନ୍ୟବଶ୍ୟକ ଯୋଗୁଁ ପାଣି ମିଳିନପାରେ କୃଷକ ବିଚାର ହତ୍ୟା କରିଛନ୍ତି ଏବଂ ସେ ଦୌଡ଼ି ଦେଇ ହତ୍ୟା କରିଛନ୍ତି ମୁଁ ସରକାରଙ୍କୁ ଏତିକି ଜଣାଇବାକୁ ଚାହୁଁଚି ଆପଣ ପାଣି ପାଇଁ ମୋଟର୍ ବ୍ୟବସ୍ଥା କରନ୍ତେ ଏବଂ ପାଣିର ଦିଅନ୍ତେ